ଅଞ୍ଚଳରେ ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ସରସ୍ଵତୀ ଶିଶୁ ମନ୍ଦିର ହେଉଛି ବିଶେଷତ୍ୱ ଏବଂ ଭଲ ବିଦ୍ୟାଳୟ ଅଟେ ଏହି ବିଦ୍ୟାଳୟରେ ଶିଶୁର ସର୍ବାଙ୍ଗୀନ ବିକାଶ ସହିତ ଶିଶୁର ବ୍ୟବହାର ଆଚର ବିଷୟରେ ତାଲିମ ଦିଆଯାଇଥାଏ କିପରି ପ୍ରାର୍ଥନା କରାଯିବ କିପରି ବଡ଼ ଲୋକଙ୍କୁ ସମ୍ମାନ କରାଯିବ ଏହି ସମ୍ବନ୍ଧରେ ଏହି ବିଦ୍ୟାଳୟରେ ଶିକ୍ଷା ଦିଆଯାଏ ନୀତିଶିକ୍ଷା ମଧ୍ୟ ଦିଆଯାଏ ଏଥିସହିତ ବିଷୟବସ୍ତୁ ଉପରେ ମଧ୍ୟ ଶିକ୍ଷା ଦିଆଯାଏ ଏଣୁ ସରସ୍ଵତୀ ମନ୍ଦିରକୁ ଭଲ ସ୍କୁଲ ରୂପେ ଗ୍ରହଣ କରା